ହ୍ୟାଲୋ ହଁ ହଁ ହଁ ମୁଁ ଜାଣିଥିଲି ସେ ପଚାରିବି ବୋଲି କ'ଣ କେଉଁଦିନ ଯିବା ହଁ ଯେବେ ତୁମେ ଠିକ୍ କରିବ କେଉଁ ଗାଡ଼ି ଫାଡ଼ି ହଁ ଗାଡ଼ି କେଉଁଠି ହେଲାଣି କେଉଁ ଗାଡ଼ିରେ ଯିବା ଆମର ସେହି ପାଞ୍ଚ ଛଅ ଜଣ ହଁ ଆସିବା ଟିକେ ଅଧିକା ଟାଇମ୍ ହଁ ଅଧିକା ଟାଇମ୍ ନେବା ନା ଆଉ ବୁଲାବୁଲି ଆଉ ସେ ସାର୍ ମୁଁ କହିବି ଗୋଟିଏ ସେ ଗାଡ଼ି

ସେ ରହି ଅଧିକା ସମୟ ଧରି ରହିବା ସେ ଅନୁଯାୟୀ କହିବ କେତେ କ'ଣ ହଁ ହଁ ହଁ ହଁ ର ବୁଲିବେ ଟିକେ ପିଲା ଅଧିକ ସମୟ ଆଡ଼େ ସିଆଡ଼େ ଟିକେ

ହେଁ ସେ ହଁ ସେଇଥିପାଇଁ ଯିବା କଥା ତାଙ୍କରି ଲାଗି ତ ଯିବା କଥା ସେ ହଁ ଓ ହୋ ଆର ହଁ ମୁଁ ସେଇଆ ପଚାରିଲି କେବେ ଯିବା ଠିକ୍ରେ

ନା ହଁ ସେଇ ଗୋଟେ ଟାଇମ୍ ଠିକ୍ ହେବ ଆଉ ସବୁ ଡ୍ୟୁଟି ଇଏ ସବୁ ସେଇଟା ଠିକ୍ ହେବ ହଁ ହଁ ଆଉ କ'ଣ ହଁ ସବୁ ସରିଲାଣି ଆଉ ରୋଷେଇ ସବୁ ସରିଲାଣି ଏଇ ବସିଛୁ ଏଠି ଟିକେ ମୁଁ କହିଲି ପଚାରେ କ'ଣ କେତେ କେଉଁ ଦିନ ଯିବାକୁ ଠିକ୍ ଟାଇମ୍ କହିବେ କ'ଣ କରିବ ସେ ଅନୁଯାୟୀ ଫେର୍ ରେଡ଼ି ହେବାକୁ ପଡ଼ିବ ନା ହଁ ହଁ ହଁ ତମ ଦେହ ପା ଭଲ ଅଛି ସବୁ ହଁ ଭଲ ଆଉ ସେମିତି ସବୁ ଆଉ ହଁ ଭଲ ସମସ୍ତେ ଘରେ ଅଛନ୍ତି ହଁ ସେଇଆ ହଁ ଆଉ କ'ଣ ହଁ ଆଉ କ'ଣ ଏଇ ତ ଭଲ ଅଛି ସବୁ ଆଉ ଏ ଆଉ ଠିକ୍ କରିଲନି କା ହା ହଁ ଠିକ୍ କରିଲନି ଶୀଘ୍ର ଟିକେ ଯିବାକୁ କରିବା ଆଉ ଗାଡ଼ି ପାଇଲେ ଆଉ ଏଇ ଟାଇମ୍ ହେବ ହଁ ହଁ ହଁ ବେଳାବେଳି ହଁ ଯିବ ଯିବ ଗୋଟିଏ ଜାଗାକୁ ନା ହଁ ହଁ

ଆଉ ମୁଁ ଏଇ ଯାଉଛି ଆ